କିଛି ଦିନ ତଳେ ସମ୍ବାଦ ମାଧ୍ୟମରେ ଜାଣିବାକୁ ପାଇଥିଲୁ ଯେ କି ଗ୍ରାମ ରୁ ଦଶ୍ କିଲୋମିଟର ଦୂରରେ ଗୋଟେ ମନ୍ଦିର ଠାବ ହୋଇଛି ସେ ମନ୍ଦିର ଭିତରୁ ବହୁ ପୁରାତନ ମୂର୍ତ୍ତିମାନ ବା ଖୋଜି ବାହାର କରାଯାଇଛି ପାଖାପାଖି ଦୁଇ ଶହ ବର୍ଷର ମୂର୍ତ୍ତି ସେଠାରେ ଆମେ ଦେଖିବାକୁ ପାଇଲୁ ମୂର୍ତ୍ତି ଭଗବାନ୍ ଶିବ ଓ ବିଷ୍ଣୁଙ୍କର ଥିଲା ଏହି ମନ୍ଦିର ଦୁଇ ଶହ ବର୍ଷ ପୁରୁଣା ବୋଲି ଖବର କାଗଜରେ ପ୍ରକାଶିତ ହୋଇଥିଲା